ଏକ ଦୁଇ ଦୁଇ ହଜାର ଦୁଇ ତିନି ଦୁଇ ହଜାର ଚାରି ତିନି ସାତ ଦୁଇ ହଜାର ତିନି ଆଠ ନଅ ଦୁଇ ହଜାର ପାଞ୍ଚ ସାତ ଛଅ ଦୁଇ ହଜାର ଏଗାର